ଆଗୁରୁ କାଲେ ଯେନ୍ଟାକେ ଚୁଲି ରାନ୍ଧୁଥିଲେ ଗୋବର ଗ୍ୟାସ୍ ହେଲା କିନୁ ସବେ ଘରେ ଗୋବର ଗ୍ୟାସ୍ ବ୍ୟବହାର କରୁଛନ୍ ଆଉ ଆମେ ଆମର୍ ଘରେ ବି ବ୍ୟବହାର କରସୁଁ ଗୋବର ଗ୍ୟାସ୍ ଆଗ ଯେନ୍ଟାକେ ଚୁଲି ରାନ୍ଧୁଥିଲେ ଏଭେ ଘରେ ଗୋବର ଗ୍ୟାସ୍ ବ୍ୟବହାର କରୁଛନ୍ ଆଉ ଆଗ ଯେନ୍ ଭୋକେ ମରୁୁଥିଲେ ଇହାଦେ ଗୋବର ଗ୍ୟାସ୍ ହେଲା ଦିନୁ ଗୋବର ଗ୍ୟାସ୍ଟେ ସବେ ରାନ୍ଧୁଛନ୍ ମୁଇଁ ଦେଖିଛେ ଆମ ଘରେ ଗୋବର ଗ୍ୟାସ୍ ଅଛି ଆଉ ଗୋବର ଗ୍ୟାସ୍ରେ ଆମେ ନିଜେ ରାନ୍ଧ୍ସୁଁ ଆଉ ଗୋବର ଗ୍ୟାସ୍ରେ ସବେ ରାନ୍ଧ୍ସୁଁ ଆମର୍ ଘର ପାଖର୍ ବି ରାନ୍ଧ୍ସୁଁନ୍ ସବେ ରାନ୍ଧ୍ସୁଁ ଆଉ ଗୋବର ଗ୍ୟାସ୍ରେ ଆଗୁ ନ ଥିଲା ସମୟରେ ଆମେ ଚୁଲିରେ ରାନ୍ଧିଥାଉ ଏବେ ଯେନ୍ଟାକି ଗୋବର ଗ୍ୟାସ୍ ଆସ୍ଲା ଯେନ୍ଟାକି ଗୋବର ଗ୍ୟାସ୍ ଆସ୍ଲା ସେ ଗୋବର ଗ୍ୟାସ୍ରେ ଆମେ ନିଜେ ଖେବାଲି ରାନ୍ଧ୍ସୁଁ ଆଉ ଗୋବର ଗ୍ୟାସ୍ରେ ଭାତ ତୁନ ବି ଭଲ୍ ସ୍ୱାଦ ଲାଗ୍ସି ଗୋବର ଗ୍ୟାସ୍ରେ ଫାସୁନ ବହୁତ ସ୍ୱାଦ କର୍ସି ଆଉ ଘରେ ଗୋବର ଗ୍ୟାସ୍ ଏବେ ଅଛି ଗୋବର ଗ୍ୟାସ୍ ଘରେ ଅଛି ଆଉ ଗୋବର ଗ୍ୟାସ୍ ଆମେ ଆମ ଘର ପାଖରେ ବି ଅଛି ଆମ ଘରେ ବି ଅଛି ସବୁଆଡ଼େ ଗୋବର ଗ୍ୟାସ୍ ଅଛି ସେହି ଗୋବର ଗ୍ୟାସ୍ରେ ସମସ୍ତେ ରାନ୍ଧୁଛନ୍ତି ଆଉ ଗୋବର ଗ୍ୟାସ୍ର ଖାଦ୍ୟ କେତେ ସ୍ୱାଦ କରଛି ଆଉ ଗୋବର ଗ୍ୟାସ୍ରେ ରାନ୍ଧିଲେ ହେତେ ନି ଦିଏ କି ଗୋବର ଗ୍ୟାସ୍ର ଖାଦ୍ୟ ବହୁତ ସ୍ୱାଦ ସ୍ୱାଦ କରିଥାଏ କିମ୍ବା ମଧୁର କରିଥାଏ ଗୋବର ଗ୍ୟାସ୍ରେ ଜିନ୍ ରାନ୍ଧ୍ସୁଁ ସେଇଟା ବହୁତ ଭଲ ଲାଗି ଥାଏ ଗୋବର ଗ୍ୟାସ୍ ଘରେ ଅଛେ ସଭିଏଁ ଗୋବର ଗ୍ୟାସ୍ରେ ରାନ୍ଧ୍ସୁଁ ଆଗ ଯେନ୍ ଗୋବର ଗ୍ୟାସ୍ ନେଇଥାଏ ଯେନ୍ ଚୁଲି ରାନ୍ଧୁଥିଲୁ ସେଥିରେ କୁହୁଲୁଥିଲା ଇହାଦେ ଗୋବର ଗ୍ୟାସ୍ ହେଲା ଦିନୁ ଆମେ ସେଥିରୁ ସେଇ କୁହୁଲାରୁ ବଞ୍ଚିତ ଅଛୁଁ ଆଉ ଗୋବର ଗ୍ୟାସ୍ରେ ସଭିଏଁ ରାନ୍ଧ୍ସୁଁ ଇାହାଦେ ଗୋବର ଗ୍ୟାସ୍ରେ କିଛି ଅସୁବିଧା ନାହିଁ ଗୋବର ଗ୍ୟାସ୍ରେ ରାନ୍ଧିଲେ ନିଜର୍ ସୁବିଧା ବି ହଉଛେ ଆଉ ଭାତ ସ୍ୱାଦ ବି କରୁଛେ